ଆମେ ଯେଉଁ କୃଷିକ୍ଷେତ୍ରରେ ସମ୍ମୁଖୀନ ଏଇ ଯେଉଁ କୃଷି କରିଛୁ ଧାନ ହଉ କି ପନିପରିବା ହଉ ଯେକୌଣସି କାମ ଆମେ କରୁଛୁ ସେଥିରେ ଆପଣ ଙ୍କର ଆମର ଯେଉଁ ଦିଗରେ ଖରା ଅଧିକ ହେଇ ଖରା ଅଧିକ ହେଇଯାଉଛି ନା ବର୍ଷା ପୁଣି ହଉନି ସେଇଟା ମରୁଡ଼ି ହେଇଯାଉଛି ଆଉ ବର୍ଷା ନ ହେଇଥିବାରୁ ଧାନ ବିଲ ବି ଓଦା ହଉନାଇ ଧାନ ପୁରା ମରୁଡ଼ି ପଡ଼ି ଯାଉଛି ମରୁଡ଼ି ପଡ଼ିଯିବା ହେତୁ ଆମ କ'ଣ ସେ ଚାଉଳ କ'ଣ ଧାନ କ'ଣ ଆମେ କିଛି ଧାନ ପାଇ ପାରୁନୁ ଧାନ ସିନା ପାଇଲେ ଚାଉଳ କରିବୁ କେମିତି ଖାଇମୁ ଆଉ ଯଦି ବି କୌଣସି ବର୍ଷା ବର୍ଷା କୃଷିରେ ଅତିରୁ ଇତି ହେଇଯାଏ ଆଉ ବର୍ଷାରେ ବାତ୍ୟା ହେଇ ମୋ ଧାନ ବି ନଷ୍ଟ ହେଇଯାଏ ସେଥିରେ ବି ଆମେ କିଛି ବି ଧାନ ପାଇପାରୁନା କି ଚାଉଳ ପାଉନା ସେଥିରେ ବି ଲୋକମାନେ ବହୁତ ହେଲେ କ'ଣ କରିମୁ ଥରେ ବର୍ଷା ହେଲେ ତ ଥରେ ଖରା ହଉଛି ବର୍ଷେ ଉପାସେ ରହିଲେ ତ ବର୍ଷେ ଇଏ ହଉଛି ଝରଣା ଯେତେବେଳେ ଅଧିକା ବହିଯାଉଥାଏ ନା ସେତେବେଳେ ଆମ ମାଟି ବି ଝରିଆସି ଘର ଦ୍ଵାର ଭସେଇ ନେଇଯାଉଛି ଆଉ ଯେତେବେଳେ ବର୍ଷା ଅଧିକ ହଉଛି ନା ଆମ ଯେଉଁ ଧାନ ବିଲ ରେ କୀଟନାଶକ ପୋକ ବି ଲାଗିଯାଉଛନ୍ତି କିନ୍ତୁ ଆମେ ତ ମରୁଡ଼ି ପଇଲେ ପୋକ ଲାଗିଗଲେ ତାହେଲେ ମୁଁ କରିବି କ'ଣ ସେମାନେ ତ ପୋକ ଲାଗିଗଲା କତୁରୁ ସିନା ଧାନ ଚାଉଳ ବିକିଲେ ପଇସା ପତର ଆଣିବୁ ଆମେ ତ ଫସଲ ଆଜି କରିବୁ ଆଜି ଧାନ ରେ ପୋକ ଲାଗିଲା ଆଜି ଝରଣା ବହି ଯାଇକି ବିଲ ନଷ୍ଟ ହେଇଯାଉଛି ହେଲେ କ'ଣ କରିମୁ କିଛି ବିହନ ବି ଆମେ ପାଇପାରୁନୁ ବିହନ ସିନା ପାଇଲେ ଆମେ କ'ଣ କରନ୍ତୁ ମୁଁ ତ ବିହନ ପାଇନୁ ଏବର୍ଷ ଏ ବର୍ଷ ଆମର ମରୁଡ଼ି ହେଇଗଲା ଧାନ ପାଇମୁ କେମିତି ଧାନ ତଥାପି ଆମେ ପାଇବୁନୁ କେମିତି ପାଇମୁ ସିନା ଥରେ ବର୍ଷା ହେଲେ ଥରେ ଖରା ହେଲେ ବିହନ ପାଆନ୍ତୁ କିନ୍ତୁ ଆମେ ତ ଖରା ହଉନେଇ ଖରା ହେଲା ବେଳୁକୁ ଖରା ହଉଛି ଯେ ହଉଛି ମରୁଡ଼ି ପଡ଼ିଯାଉଛି ଧାନ ପାଉନି ଆଉ ଯେବେ ବି ବର୍ଷା ହଉଛି କସିକି ବର୍ଷା ଏମିତି ବର୍ଷା ହଉଛି ଯେ ଯାହାକି ପୁରା ଭସେଇ ନେଇଯାଉଛି ବିଲବାଡ଼ି କି ବିହନ ପାଉନୁ ଏଥିପାଇଁକି ମୁଁ ଆମ ମନ ବହୁତ ଦୁଃଖ ଅଛୁ ଆଉ ଗାଁ ଲୋକଙ୍କ ମନ ଏତେ ଦୁଃଖ ଯେ ଏତେ ଦୁଃଖ ଯେ କ'ଣ କହିମୁ ବନ୍ୟା ଏମିତି କାହିଁକି ଥରେ ଥରେ ଆସିକି ଲୋକଙ୍କ ଜୀବନକୁ ନଷ୍ଟ କରିଦଉଛି